ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆମ ଅଞ୍ଚଳରେ ଚାଷ ବାସର ବହୁତ କ୍ଷତି ହେଉଛି ଋତୁ ଅନୁସାରେ କିଛି ଠିକ୍ରେ ରହୁନି ଶୀତଦିନେ ଶୀତ ହେଉନି ଖରାଦିନେ ଖରା ତ ପ୍ରାୟ ବହୁତ ସମୟ ରହୁଛି କିନ୍ତୁ ବର୍ଷାଦିନେ ବର୍ଷା ରହୁନି ସେଥିପାଇଁ ଠିକ ସମୟରେ ଠିକ ଚାଷ କରାଯାଇ ପାରୁନାହିଁ ବର୍ଷା ଯୋଗୁଁ ନଈ ନାଳ ସବୁ ଯେତବଳେ ଅଧିକ ବର୍ଷା ହେଉଛି ସେତେବଳେ ନଈ ନାଳ ପୁରିଗଲାଠୁଁ ଚାଷ ଧାନ ଚାଷର ବହୁତ କ୍ଷତି ହେଉଛି ଧାନ ଚାଷ କ୍ଷତି ହେବା ସହିତ ଯେଉଁ ମୁଗ ଏବେତ କୁଆପଥର ମାଡ଼ରେ ଆମ ଅଞ୍ଚଳର ମୁଗ ଚାଷ ସବୁ ନଷ୍ଟ ହୋଇଗଲା ବର୍ଷା ଯେଉଁ ଖରା ଅଧିକ ଖରାହେବା ଯୋଗୁଁ ପାଣିର ଅଭାବ ଯୋଗୁଁ ଠିକ୍ ସମୟରେ ଠିକ ଚାଷ କରାଯାଇପାରୁନାହିଁ ସେଥିପାଇଁ କୃଷକ ଠିକରେ କୃଷି ନ କରିପାରିବାରୁ ପନିପରିବା ସବୁ ରେଟ ଅଧିକ ହୋଇଯାଉଛି ସେଇଥିପାଇଁ ଲୋକମାନେ ବହୁତ ହଇରାଣ ହେଉଛନ୍ତି ତା'ପରେ ଚାଷରେ ଯଦି ଠିକରେ ବର୍ଷା ନହେବ ଠିକରେ ଖରା ନ ହବ ସେଇଥିପାଇଁ ବହୁତ ହଇରାଣ ହେବେ ସେମାନେ କିନ୍ତୁ ଏଇ ଯେଉଁ ଖରା ଋତୁରେ ଚାଷ ବାସ ହେବା ବେଳକୁ ବର୍ଷା ହୋଇଯିବ ଘଡ଼ଘଡ଼ି ହେଉଛି ଲୋକମାନେ ବିଲକୁ ଠିକ୍ ରେ ଯାଇପାରୁନାହାନ୍ତି ଚାଷ କରିପାରୁନାହାନ୍ତି ଅଧିକ ବର୍ଷା ହେଲେବି ସେମିତି କରୁଚନ୍ତି ସେଇଥିପାଇଁ ଲୋକମାନେ ବହୁତ ହଇରାଣ ହେଉଛନ୍ତି ଏଇ ଜଳବାୟୁ ପରିବର୍ତ୍ତନଟା ଠିକ୍ ରେ ନ ହେବାରୁ ଲୋକମାନେ ବହୁତ ହଇରାଣ ହେଉଛନ୍ତି